ଜଗା ବଳିଆ ଟ୍ରାଭେଲ୍ସରୁ କହୁଛନ୍ତି ଓକେ ମୁଁ ରଞ୍ଜନ ଜେନା କହୁଛି ଯାଜପୁରରୁ କାଲି ଭାବିଛୁ ମୋ' ସାଙ୍ଗମାନେ ଆଉ ମୋ' ମାଆ ବାପାମାନେ ସମସ୍ତେ ମିଶିକି ପ୍ରାୟ ଦଶ ବାର ଜଣ ହେବେ ପୁରୀ ଆଉ କୋଣାର୍କ ବୁଲିବାର ଅଛି ଆପଣଙ୍କ ପାଖରେ ବଡ଼ ଟ୍ରାଭେରା କି ଜିପ୍ର ଆଭେଲେବଲ୍ ଅଛି କି ହଁ ଓକେ ତା'ହେଲେ ଆପଣଙ୍କ ଡ୍ରାଇଭର୍କୁ କହିବେ କାଲି ସକାଳ ସାତଟା ସମୟରେ ମୋ' ଆଡ୍ରେସ୍ ହେଉଛି ଯାଜପୁର ଗ୍ରାମ ମହୁଲିଆରେ ପହଞ୍ଚିବେ ଆଉ ଭଲ ଟ୍ରାଭେରାଟା ଦେଲେ ଆମେ ଭଲରେ ଭଲରେ ଯାଇଁକି କେମିତି ଠାକୁରଙ୍କ ଦର୍ଶନ କରିକି ଆସିବୁ